ନିଜ ବଗିଚାରେ କାମ କରିବା ସମୟରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ ବଗିଚାରେ ଆମର ବିଭିନ୍ନ ପ୍ରକାର ଚାଷ କରାଯାଏ ସେଇ ଚାଷ କରିବା ମାଧ୍ୟମରେ ଆମର ସେଇ ଚାଷ ବଗିଚା ଭିତରେ ବହୁତ ବିଭିନ୍ନ ପ୍ରକାର ଘାସ ସୃଷ୍ଟି ହୁଏ ଏବଂ ସେ ଘାସ ମଧ୍ୟରେ ଘାସ ଉପାଡ଼ିବା ଏବଂ ସେଇ ସମୟରେ ମଶା ମାଛି ବିଭିନ୍ନ ପ୍ରକାର କୀଟପତଙ୍ଗ ସେଇ ଗଛମାନଙ୍କୁ ଉପରେ ଥାଏ ଏବଂ ସେମାନଙ୍କୁ ଯେଉଁ ସମୟରେ ଆମେ ସଫା କରିବା ସ ଅବସ୍ଥାରେ ମଶା ବହୁ ପ୍ରବଳ ଭାବରେ ଲାଗନ୍ତି ଏବଂ ସେଇ ଯେଉଁ ଅନାବନା ଗଛ ଗୁଡ଼ିକ ଯେଉଁ ଉପାଡ଼ି ଦିଆଯାଇଥାଏ ସେ ଗୁଡ଼ିକ ପଚିକି ସେ ଜାଗାରେ ଯେଉଁ ଦୁର୍ଗନ୍ଧ ବି ସୁଷ୍ଟି ହେଇକି ପରିବେଶକୁ ନଷ୍ଟ କରେ ଏବଂ ମଝିରେ ମଝିରେ ଆମର ସେଇ ବଗିଚା ମାନଙ୍କରେ ସାପ ମଧ୍ୟ ବେଳେବେଳେ ଦେଖାଯାଆନ୍ତି ଏବଂ ତେଣୁ ସେଗୁଡ଼ିକ ଚାରିକଡ଼ ପରିଷ୍କାର କରିକି ସେରା ସଫାସୁତୁରା ରଖିକି ଯଦି ଆମେ ଗୋଟିଏ ଯାଗାରେ ତାକୁ ଡଷ୍ଟବିନ୍ରେ ରଖିବା ଏବଂ ପରିବେଶଟାକୁ ପରିଷ୍କାର ରଖିବା ତା'ହେଲେ ମଶାମାନେ ଆମର ଆଉ ସେ ବଗିଚାରେ ରହିବେ ନାହିଁ ଏବଂ ସାପ ମଧ୍ୟ ସବୁ ସେ ସେ ବଗିଚାକୁ ଆସିବେ ନାଇଁ ତେଣୁ ସେଇ ସମୟରେ ଆମକୁ ବଗିଚା ଏବଂ ତା'ର ଚାରି ଆଖପାଖ ଚାରି ଚତୁଃପାର୍ଶ୍ଵକୁ ଆମେ ପରିଷ୍କାର ପରିଚ୍ଛନତା ରଖିକି ରହିଲେ ସେଇ ମଶା ମାଛି ଏବଂ ସାପ ଏଗୁଡ଼ିକ ଯେଉଁ ସେଗୁଡ଼ିକ ସେଗୁଡ଼ିକ ଦୂରରେ ରହିବେ ଏବଂ ଆମର ପରିବେଶ ମଧ୍ୟ ଭଲ ରହିବ ଏବଂ ବଗିଚା ମଧ୍ୟ ସୁସ୍ଥ ରହିବ ଏବଂ ଆମେ ତା'ର ଉପକାର ପାଇପାରିବା